ସହରାଞ୍ଚଳରେ ସହରାଞ୍ଚଳ ଶିକ୍ଷାଦାନ ଭଲ ଶିକ୍ଷାଦାନ ଦିଆଯାଏ କିନ୍ତୁ ସେମାନେ ଭଲ ପୋଷାକ ମଧ୍ୟ ପିନ୍ଧନ୍ତି କିନ୍ତୁ ଗ୍ରାମୀଣ ବିଦ୍ୟାଳୟରେ ଭଲ ପି ପୋଷାକ ଦେବା ସହ ଶିକ୍ଷାଦାନ ନାହିଁ ସହରାଞ୍ଚଳ ପିଲାମାନେ ବସ୍ରେ ଯାଇଥାନ୍ତି ଗ୍ରାମର ପିଲାମାନେ ଚାଲିକି ଏବଂ ସାଇକଲରେ ଯାଇଥାଆନ୍ତି ଗାଁର ପିଲାମାନେ ଶିକ୍ଷାଦାନ କରିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନେ ନିଜ ସାଇକଲ୍ ଓ ଚାଲ୍ ଚାଲିକି ଯିବା ସହ ବହୁତ ବହୁତ ଦୂର ବାଟ ଯାଆନ୍ତି କିନ୍ତୁ ସହରାଞ୍ଚଳ ପିଲାମାନେ ବସ୍ରେ ତାଙ୍କର ବସ୍ରେ ଯାଇଥାଆନ୍ତି କି କିଏ ତାଙ୍କ ବାପା ମା'ମାନେ ତାଙ୍କୁ ନେଇଥାନ୍ତି ଛାଡ଼ି ଗାଁର ଲୋକମାନେ ସେତିକି ନଥାନ୍ତି ସେମାନେ ନିଜ ସ୍ୱଇଚ୍ଛାରେ ନିଜେ ଚାଲିକି ଯାଇଥାଆନ୍ତି ବହୁତ କଷ୍ଟ କରି ଅଧିକ ବାଟ ବିଦ୍ୟାଳୟକୁ ଶିକ୍ଷାଦାନ କରିବାକୁ ଯାଇଥାଆନ୍ତି